ଏହି ପାଞ୍ଚଟି ତାରିଖର ନାମ ହେଉଛି କୋଡ଼ିଏ ଦୁଇ ଦୁଇ ହଜାର ପନ୍ଦର ଦଶ ଆଠ ଦୁଇ ହଜାର କୋଡ଼ିଏ ଏଗାର ପାଞ୍ଚ ଦୁଇ ହଜାର ବାଇଶି ତେଇଶି ଏକ ଦୁଇ ହଜାର ତେଇଶି ଦୁଇ ଏକ ଦୁଇ ହଜାର ଚବିଶି